ହଁ କୁହନ୍ତୁ କି ଅପରେସନ୍

ଆମର ତ ଏଠି କୋଉଦିନ ଆସିବେ କୋଉଦିନ

ହୁଁ କିଛି ଅସୁବିଧା କିଛି ନାହିଁ ଏଠିତ ଆମର ବିଜୁ କାର୍ଡ଼ ବି କଣ କହିଲେ ହଁ ସୋମବାରେ ଆସିବ ଫାଙ୍କା ଅଛି ମୁଁ ମୁଁ ରହିମି ତାଙ୍କପାଇଁ ଅଲଗା ସ୍ପେସିଆଲି ଡ଼କ୍ଟର ଅଲଗା ଆସିବେ

ତମର ବିଜୁ କାର୍ଡ଼ ଥିବ ସ୍ୱାସ୍ଥ୍ୟ କାର୍ଡ଼ ଥିବ ବିଜୁ କାର୍ଡ଼ ଅଛି ତ କାର୍ଡ଼ ଧରିକି ଆସିଥିବେ ଆଧାର କାର୍ଡ଼ ଆଧାର କାର୍ଡ଼ ତ ଆଣିଥିବେ ଆଉ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଆଉ ଧରିକି ଆସିଥିବେ ଆଉ ଆଉ କିଛି ହାତରେ ଆଣିଥିବେ ଆପଣଙ୍କର ଖର୍ଚ୍ଚ ନିଜ ପର୍ସନାଲ୍ ପାଇଁ ନହେଲେ ସବୁ ସୁବିଧା ଅଛି ଆମର ଏଠି ରହିବାପାଇଁ ବେଡ଼୍ ଅଛି କେବିନ୍ ନେଇଯିବେ ନାଇଁ ନାଇଁ ନାଇଁ ନାଇଁ

ହଁ ଯାହାହେବ ସବୁ କା କା ଯାହାହେବ ସବୁ କାର୍ଡ଼ ରୁ କଟିବ ଖାଇବାଟା ତମ ପେସେଣ୍ଟ୍ ପାଖରେ ଜଣେ ଯିଏ ରହିବ ତାଙ୍କପାଇଁ ଫ୍ରି ଆଉ ତମର ସେଇ କଟକରୁ ଆସୁଛନ୍ତି ଦୁଇ ଜଣ ମିଶ୍ରବାବୁ ଜଣେ ସଞ୍ଜୟ କୁମାର ନାଏକ ଜଣେ ଆଉ ଭୁବନେଶ୍ୱରରୁ ଆସୁଛନ୍ତି ସବୁ ବିଭାଗରେ ଡ଼କ୍ଟର ରହୁଛନ୍ତି ଆମର ଷ୍ଟୋନ୍ ଅପରେସନ୍ ଫ୍ରି କ୍ୟାନ୍ସର୍ ସବୁ ଇଏରେ ରହୁଛନ୍ତି ଆଉ ହଁ ଡ଼କ୍ଟର

ହଁ ସବୁ ଏଇଠି କିଛି ଅସୁବିଧା ନାହିଁ ତମେ ଆସିବ ପୂରା କଉ ବିଜୁ କାର୍ଡ଼ କାହାର ସିଷ୍ଟମ୍ ଟା କାର୍ଡ଼ ଆମର ଏଠି ହଁ ଆମର କାର୍ଡ଼ ରେ ଏଇଠି ପ୍ରାୟ ଆଁ କାଲି ଆମର ଦୁଇ ଜଣ ତିନି ଜଣ ଗଲେ ପେସେଣ୍ଟ୍ ସେଇ କାର୍ଡ଼ ରେ ବିଜୁ କାର୍ଡ଼ ତାଙ୍କ ରହିବା କାଲି ଆଜି ଡିସ୍ଚାର୍ଜ ହେବେ ଦୁଇ ଜଣ ଆ ସବୁ କାର୍ଡ଼ ସିଷ୍ଟମ୍ ଏବେ କରିଦେଇଛି କାର୍ଡ଼ ସିଷ୍ଟମ୍ ସବୁ ତ କାର୍ଡ଼ ଆଣିବେ ଅଁ ପେସେଣ୍ଟ୍ ର ଆଉ ଆପଣଙ୍କ ପାଇଁ ବି ଜଣେ ରହିବ ପେସେଣ୍ଟ୍ ପାଖରେ ତାପାଇଁ ବି ଖାଇବା ମାଗଣା ସବୁ ରହୁଛି କିଛି ଅସୁବିଧା ନାହିଁ ତମେ କୋଉଦିନ ଆସିବ ଡେଟ୍ ଟା କହିଦେବ ଆସ

ହୁଁ ଏବେ ରିପୋର୍ଟ ସବୁ ଧରିକି ଆସିଥିବେ ଆସିବା ବେଳକୁ ହଁ ନା ସାର୍ ଆଉ କିଛି ଟେଷ୍ଟ ନାହିଁ ତମେ ରିପୋର୍ଟ ଗଭ୍ମେଣ୍ଟ ରିପୋର୍ଟ ଆଣିଥିବ କିଛି ନାଇଁ ଏଠି ଆଉ ଟି ଆମେ ଉଁ ରିପୋର୍ଟ ଦେଖିକି ଅପରେସନ୍ କରିବୁ ଆଉ ତମେ ସୋମବାର ଆସିକି ମୋତେ ଫୋନ୍ କରିବ ହୁଁ ହଉ ତାହାଲେ ହଉ ମୋତେ ସୋମବାର ଆସି ଆସିକି ମୋତେ ଫୋନ୍ କର ହଁ